ଦେଖିବାକୁ ଗଲେ ଆମ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ ହେଉଛି ଦଶହରା ନୂଆଖାଇ ଇତ୍ୟାଦି କାହିଁକିନା ଏହି ପର୍ବ ହେଉଚି ଗୋଟିଏ ଲୋକପର୍ବ ଯାହାଦ୍ୱାରା କିି ଆମମାନଙ୍କର ଆମମାନାନଙ୍କର ପରିବାରର ଏକତ୍ରିତ ହୁଏ ଏହି ପର୍ବରେ ସମସ୍ତେ ମିଲିମିଶି ଏକାଠି ହୋଇ ପାଲନ କରନ୍ତି ଏବଂ ଏହା କାହିଁକି ଭାରତର ଗୁରୁତ୍ୱପୂର୍ଣ୍ଣ ପର୍ବ ହେଲା କାହିଁକିନା ଆମ୍ ଆମର ଯେଉଁ ଦଶହରା ସେଠିରେ ଦୂର୍ଗାକୁ ପୂଜା କରାଯାଏ ଓ ଦଶହରାରେ ରାମ ରାମପ୍ରଭୁଙ୍କ ଆସିବା ସମୟରେ ଯେମିତି ସ୍ଵାଗତ କରହୋଇଥିଲା ସେଥିପାଇଁ ଦଶହରା ପର୍ବ କରାଯାଏ ସେଠାକୁ ଆମେ ସମସ୍ତେ ବର୍ଷ ସେଇ ବର୍ଷର ସେଇ ଦିନକୁ ଆମେ ବହୁତ ଆଡ଼ମ୍ବର ସହ ପାଲନ କରୁ ଏବଂ ବହୁତ ଧୈର୍ଯ୍ୟର ସହ ଅପେକ୍ଷା ମଧ୍ୟ କରିଥାଉ କାହିଁକିନା ସେ ସେହି ପର୍ବର ସେହି ଦଶ ଦିନିଆ ଛୁଟି ଦଶହରା ଛୁଟି କି ନୂଆଖାଇର ଯେଉଁ ଦିନ୍ ଦୁଇ ଦିନିଆ ଛୁଟି ସେଠି ସେଥିରେ ଆମେ ସମସ୍ତେ ମିଳିମିଶି ବହୁତ ମଜା ମଜଲିସ୍ ଏବଂ ଖୁସିରେ ଉପଭୋଗ କରୁ ଏବଂ ସେଥିପାଇଁ ଭାରତର ସବୁଠାରୁ ବଡ଼ ପର୍ବ ବା ଗଣପର୍ବ ଗୁରୁତ୍ୱପୂର୍ଣ୍ଣ